ଆମେ ଜାଣିଥାଉ କି ଓଡ଼ିଶା ହେଉଛି ଗୋଟିଏ ମନ୍ଦିର ମାଳିନୀ ଆମେ ଜାଣିଛୁ ଓଡ଼ିଶାର ଭୁବେନେଶ୍ୱର ହେଉଛନ୍ତି ଜଣେ ମନ୍ଦିର ମାଳିନୀ ସେଥିପାଇଁ ଏ ଓଡ଼ିଶାର ସଂସ୍କୃତି ହେଉଛି ମହାନ୍ ଯେଉଁଠି ମହାନ୍ ଜଗନ୍ନାଥ ରହୁଛନ୍ତି ସେଇଠି କେତେ ଗୁଡ଼ିକ ଯାତ୍ରା ପର୍ବ ପର୍ବାଣୀ ପାଳିତ ହୋଇଥାଏ ଓ ଧାର୍ମିକ ଅନୁଷ୍ଠାନ ମଧ୍ୟ ଥାଏ ଯେମିତିକି ପର୍ବ ବାଲି ଯାତ୍ରା ଯାହାକି ଆମ କଟକରେ ହୋଇଥାଏ ସେଥିରେ ବହୁ ପ୍ରକାର ଭଗବାନଙ୍କୁ ପୂଜା କରାଯାଏ ମୁଖ୍ୟତଃ ବାଲିଯାତ୍ରା ଆମେ ଆମ ବିଶ୍ୱକର୍ମା ଠାକୁରଙ୍କୁ ପୂଜା କରିଥାଉ ସେହିଭଳି ଦୁର୍ଗା ପୂଜା ଦୁର୍ଗା ପୂଜା ଆମର କୋଲକାତା ପ୍ରସିଦ୍ଧ ଥିଲେ ମଧ୍ୟ ଆମ ଓଡ଼ିଶାରେ ଦୁର୍ଗା ମାଆଙ୍କ ପୂଜା ସ୍ଥାପନା କରାଯାଇଥାଏ ଏବଂ କଟକରେ ମାଆ ଦୁର୍ଗା ପୂଜାଙ୍କୁ ସିଲଭର୍ ଦ୍ଵାରା ପ୍ରସ୍ତୁତି କରାଯାଇଥାଏ ରୋପ୍ୟ ଗ୍ରହ ଗ୍ରହଣ ଗହଣା ଦ୍ଵାରା ମଧ୍ୟ ମଣ୍ଡିତ କରାଯାଇଥାଏ ଏବଂ ଛଉ ମହୋତ୍ସବ ଛଉ ମହୋତ୍ସବ ଆମ ଓଡ଼ିଶାରେ ଏକ ପ୍ରମୁଖ ପର୍ବ ଯେଉଁଥିରେ ଛଉ ନାଚ ହୋଇଥାଏ ଏବଂ ଏହିଭଳି ପର୍ବ ପର୍ବାଣି ଆମ ଓଡ଼ିଶାରେ ମଧ୍ୟ କେତେ ଗୁଡ଼ିକ ରହିଛି ସେଥିପାଇଁ ଆମ ଓଡ଼ିଶା ସଂସ୍କୃତି ହେଉଛି ମହାନ୍